ଚାଷ୍ ଆମର ମୁଖ୍ୟ କାମ୍ ହେ ଚାଷ୍ ଜମିରେ ଆମେ ଛଅରୁ ସାତ ଘଣ୍ଟା ସେନ ରହିଁସୁ ଆରୁ କାମ କରସୁଁ ସେନ ଘର୍ଟେ ବୋଲି ବନେଇଛୁଁ ବର୍ଷକ ସବୁ ମାସେ ଆମେ ଚାଷ୍ କରସୁଁ ଆଉ ସେନ ଆମେ ମଖଲି ଧାନ ମୁଗ ତରବୁଜ ମାଖନ ଭିନ୍ନ ଭିନ୍ନ ପ୍ରକାର ଚାଷ ଆମେ କରସୁଁ ଯେନ୍ଥିରେକି ଆମେ ମଖଲି ବେଲ୍କେ ପହିଲା ଆମେ ଜମିିକେ ଜୁତ୍ସୁଁ ଜମି ଜୁତି ସାରିଲା ପରେ ସେନ ମଖଲି ଆମେ ଜଗାସୁଁ ତାର୍ ପରେ କପଲ ମାରସୁଁ ବଲଦ୍ ସାହାଯ୍ୟରେ ହି କାଲି କପର ମାରସୁଁ ତାର୍ ପରେ ଯେତେବେଲେ ଆମେ ଧାନ ବର୍ଷକୁ ଆମେ ଦୁଇଥର କରସୁଁ ଗୁଟେ ବର୍ଷା ମାସ୍କେ କରସୁଁ ଆର୍ ଖରା ମାସ୍କେ ଏକ ଏକା କରସୁଁ ଯେତେବେଲେ ଆେ ବର୍ଷା ମାସେ କରସୁଁ ଯେ କେନ୍ଦାରର ସୁବିଧା ଅଛି ବୋଲେ ସେ ପାଏନ୍ ଲାଗି ଆମେ ଧାନ ଚାଷଟା ବର୍ଷା ମାସେ ହେସି ଆରୁ ଧାନ ଲାଗି ଆମେ ପହଲା ପଲ୍ହା ପକାସୁଁ ପଲ୍ହା ପକେଇ ସାରିଲା ବେଲେ ତାର୍ପରେ ଆମେ କେତ୍ ମାସେ ଦୁଇ ମାସ ଗଲାପରେ ପ୍ ହେଇସାରିଲା ପରେ ତାର୍ପରେ ଆମେ ଭୁତେର୍ ନୁରୁସୁଁ ସେ ଭୁତେର୍ ମଡ଼ ସେ ପ୍ ରୁଇସନ୍ଁ ପଲ୍ହା ରୁଇ ସାରିଲା ପରେ ତାର୍ ପରେ ପାନ୍ର ସୁବିଧା ସେଟା ତ ଥିସି ତାର୍ପରେ କିଛିଦିନ ଗଲା ପରେ ସେଟା ଆମେ ସେ ଧାନ କାଟ୍ସୁଁ ଧାନ କାଟ୍ବା ବେଲେ ଆମେ ଭୁତେର ବିଲ୍ କରସୁଁ ଧାନ କାଟି ସାରିଲା ପରେ ସେଟା ଘର୍କେ ଆନସୁଁ ଆର୍ ସେ ଧାନ୍କେ ଆମେ ସେ ମଣ୍ଡିିକେ ବିକି ନେସୁଁ ତାର୍ପରେ ସେନ୍ତା ମୁଗ୍କେ ଆମେ ତାର୍ପରେ ଧାନ୍କେ ଆମେ ବର୍ଷା ମାସେ କରି ସାରିଲା ପରେ ତାର୍ପରେ ଆମେ ଖରା ମାସେ ନାଇଁ କିିନି ସେ ପାନ୍ ଆମେ ଗୋଟେ ଚୁଆଁଟେ କୁଡ଼ିଏସୁଁ ସେ ଚୁଆଁ ଥିନ୍ ଆମେ ଧାନ ଚାଷଟା କର୍ସୁଁ ଆର୍ ସେଥିରେ ବି ଆମେ ହେନ୍ତା କର୍ସୁଁ ତାପରେ ମୁଗ୍କେ ବି ଆମେ ଖରା ମାସେ କର୍ସୁଁ ଯେନ୍ଥିରେକିି ଆମେ ହେନ୍ତା ଚାଷ୍କେ ଆମେ ଜୋତ୍ସୁଁ ଆରୁ ଆରୁ ତାର୍ ପରେ ସେ ମୁଗ୍ଟା ବୁନି ଦେସୁଁ ଆରୁ ପାନ୍ ନାଇଁ ହେଲେ ବି ସେଟା ମୁଗ୍ଟା ହେସି ଆର୍ ଖରାମାସେ ଯେ ଆମେ ତରଭୁଜ୍ ବୋଲି କରସୁଁ ଯେନ୍ଥିରେ ଜମିିକି ଆମେ ଜୁତିସୁଁ ଜୁତି ସାରିଲା ପରେ ତରଭୁଜ୍କେ ଗଜା କରସୁଁ ଗଜା କରିସାରିଲା ପରେ ସେଟାକେ ଆମେ ସେନ ଯୋଗାସୁଁ ଯୋଗେଇସାରିଲା ପରେ ପାନ୍ ଲାଗି ପାନ୍ ବିିଲ୍ ସବୁ ସୁବିଧା କର୍ସୁଁ ଆର୍ ପାନ୍ ଦେସୁଁ ତାର୍ପରେ ସେ ତରଭୁଜ୍ ହେଇସାରିଲା ପରେ ସେଟା ବଜାର ବଜାର ବିକି ନେସୁଁ ନେଲେ ସେ ଯଦି କେନ୍ ଗାଡ଼ି ବାଲା ହେବା ବେଲେ ତାହାକେ ଦେଇଦେସୁଁ ସେମାନେ ସେ ତରଭୁଜ୍କେ ବିକ୍ସନ୍ ତାପରେ ହେନ୍ତା ଆମେ ମାଖନ ଚାଷ ବୋଲି ହେନ୍ତା କରସୁଁ ଯେନ୍ଥିରେ ମାଖନ୍ ଆମେ ହେନ୍ତା ଗଜା ଯୋଗାସୁଁ ଆରୁ ତାର୍ପରେ ସେଟା ଯୋଗାସୁଁ ଆରୁ ପାଏନ୍ ଆମେ ସବୁ ଦେସୁଁ ତାର୍ପରେ ହେନ୍ତା ସବୁଦିନ ଆମେ ସେନ ରହିକରି ଲଟା ବାନ୍ଧ୍ସୁଁ ତାର୍ପରେ ଔଷଧ ଦେସୁଁ ପାଏନ୍ ହେନ୍ତା ଦେସୁଁ ଆରୁ ବହୁତ ସେନ ଯେନ୍ କାମ୍ମାନେ ଥିବା ସବୁ ଆମେ କାମ୍ କର୍ସୁଁ ଆରୁ ସେଥିର୍ଲାଗି ବୋଲିକରି ଆମେ ସଦାବେଳେ ଖରା ତରା ସବୁଠାନେ ଯେତେବେଲେ ରହିକରି ସେନ ଆମର୍ ଶରୀର ଟିକେ ଅସୁସ୍ଥ ହେଇ ଯାଏସି ଯେନ୍ତାକି ଆମେ କୀଟନାଶକ ଔଷଧ ଦେଲା ବେଲ୍କେ ସେଇ କୀଟନାଶକରେ ଯେନ୍ ଆମର୍ ସେଇ କେମିକାଲ୍ଟା ଯେ ଆମର୍ ନାକ୍କେ ଆସିକରି ସେଟା ଆମର୍ ଦେହକେ ଖରାପ କରିଦେସି ତଥାପି ଆମେ ଦେହ ଅସୁସ୍ଥ ହେଲେବି ଆମେ ଚାଷ କରସୁଁ ଆରୁ ଦେହ ଅସୁସ୍ଥ ହେଲେବି ଆମେ କିଛିଦିନ ଏତାେ ଜ୍ଵରର ତାପେ କରସୁଁ ଆର୍ ସେଟା ବହୁତ ଦେହେକେ ଆମକୁ ଖରାପ କରୁଛେଁ